ପାଞ୍ଚ ଏକ ଦୁଇହଜାର ଚବିଶି ସାତ ଏକ ଦୁଇହଜାର ଚବିଶି ସତର ଏକ ଦୁଇହଜାର ଚବିଶି ପାଞ୍ଚ ଦୁଇ ଦୁଇହଜାର ଚବିଶି ନଅ ଦୁଇ ଦୁଇହଜାର ଚବିଶି